ନଅ ବାର ଦୁଇ ହଜାର ଉଣେଇଶି ବାର ନଅ ଦୁଇ ହଜାର କୋଡ଼ିଏ ନଅ ଦଶ ଦୁଇ ହଜାର ବାଇଶି ସାତ ସାତ ଦୁଇ ହଜାର ତେଇଶି ଚାରି ତିନି ଦୁଇ ହଜାର ଚବିଶି